ଏଠାକାର ମସ୍ୟଜୀବୀଙ୍କର କିଛି ଜାତି ଗୋଷ୍ଠୀ ହେଉଛି ଧିବର କେଉଁଟ ଇତ୍ୟାଦି ଆମ ସମ୍ପ୍ରଦାୟରେ ଆମେ ସମସ୍ତେ ଏକାଠି ମିଳିମିଶି ରହିଥାଉ ମାଛ ମାରି ଏବଂ ମତ୍ସ୍ୟଜୀବି ସମ୍ପ୍ରଦାୟରେ ପାଳନ କରୁଥିବା ପର୍ବପର୍ବାଣୀଗୁଡ଼ିକ ମଧ୍ୟ ସେହିପରି ସଂକ୍ରାନ୍ତି ଏବଂ ବିଭିନ୍ନ ପ୍ରକାର ପର୍ବପର୍ବାଣୀମାନେ ପାଳନ କରିଥାନ୍ତି